ଆମ ପାଖରେ ବିଜୁଳି କାଟର କିଛି କିଛି ନିୟମିତ ଗୋଟେ ସମୟ ନଥାଏ ଦ୍ୱାରା କେତେବେଳେ ସେ କାଟିଦିଅନ୍ତି ତ ଆମକୁ ବହୁତ ଅସୁବିଧାର ବି ସମ୍ମୁଖୀନ ହେବାକୁ ପଡ଼େ ଖରାଦିନେ ଯେମିତି ଲାଇଟ୍ ପଳାଇଗଲେ ବହୁତ ଅସୁବିଧା ହୁଏ ଗରମ ହୁଏ କିଛି ବହୁତ ଅସ୍ତ ବ୍ୟସ୍ତ ଲାଗେ ମାନେ ଘରେ ବି ରହି ହୁଏନା ଯେତେବେଳେ ଲାଇଟ୍ ନାହିଁ ଫ୍ୟାନ୍ ଘୁରେ ନା ଅସୁବିଧା ବହୁତ ଆମକୁ ହୁଏ ଧର ସଡ଼େ ମାସରେ ଲାଇଟ୍ ପଳାଇଗଲେ ମେଘ ବର୍ଷା ହେଉଥିବ କିଛି ପୋକ ଜୋକ ସାପ ସୁପା ଘରେ ପଶି ଆସିବେ କି କ'ଣ ତା'ର ବି ଗୁଡ଼ା ଭୟ ରହେ ଆମକୁ ଆଉ ଲାଇଟ୍ ବି ପଳାଇଗଲେ ବହୁତ ଅସୁବିଧା ବି ହୁଏ ଧର କରେଣ୍ଟ୍ ପଳାଇଯିବାରୁ ଆମ ମୋବାଇଲ୍ ଚାର୍ଜ୍ ହୋଇପାରେ ନାହିଁ ତ ବହୁତ ଅସୁବିଧାର ଆମକୁ ସମ୍ମୁଖୀନ ହେବାକୁ ପଡ଼େ ତ ଏଥିପାଇଁ ବହୁତ ଅସୁବିଧା ଆମକୁ ହୁଏ ଆଉ